ହ୍ୟାଲୋ ହଁ ସାର୍ ଆପଣ ଜେହବଜାରୀ ଟ୍ରାଭେଲ୍ସରୁ କହୁଛନ୍ତି ନା ସାର୍ ଆମେ ହଁ ମୁଁ ଶେଖର କୁମାର କହୁଛି ସାର୍ ଆମର ପ୍ରାୟ ମୋ ସହିତ ମୋ ଦଶଜଣ ସାଙ୍ଗ ଆମେ ବିଷମ କଟକ ଠିକଣା ଅଛି ଶିବମନ୍ଦିର ପ୍ଲେସ୍କୁ ବୁଲିବାକୁ ଚାହୁଁଛୁ ଆପଣଙ୍କ ପାଖରେ କ'ଣ କ'ଣ ଗାଡ଼ି ଅଛି ଏର୍ଟିଗା ଆମକୁ ଏର୍ଟିଗା ଦରକାର ଅଛି ଆପଣ ଯଦି କମ୍ୟୁନିଟି ସେଣ୍ଟର୍ ହେଲ୍ଥରେ ଆଣିଦେଲେ ଆମେ ସମସ୍ତେ ଯାଇଥାନ୍ତୁ ସାର୍ ଓକେ ସାର୍ ଥ୍ୟାଙ୍କ ୟୁ ସୋ ମଚ୍